ଓଡ଼ିଶାର ପୁରପଲ୍ଲୀରେ ହିନ୍ଦୁଧର୍ମ ବା ସତ୍ ସନାତନ ଧର୍ମର ଏକ ପ୍ରତୀକ ଭାବେ ସାବିତ୍ରୀ ବ୍ରତ ସମସ୍ତ ମାଁ ମାନେ ବୋହୂ ମାନେ ଘରେ ଘରେ ପାଳନ କରିଥାନ୍ତି ସାବିତ୍ରୀ ମହା ସତୀ ହୋଇଥିବାରୁ ତାଙ୍କ ସତୀତ୍ୱ ବଳରେ ଯମରାଜାଙ୍କ ନିକଟରୁ ତାଙ୍କ ସ୍ୱାମୀ ଙ୍କୁ ଫେରାଇ ଆଣିଥିଲେ ଏକ ପ୍ରବାଦ ଅଛି ଏକ ଦିନ ହବ ସପତ ରାତି ନ ମରୁ ପତି ନ ପାଉ ରାତି ତେଣୁ ସେହିଦିନ ଠାରୁ ଐତିହକୁ ମନେ ରଖିବା ପାଇଁ ଏକ ସାଂସ୍କୃତିକ ସାବିତ୍ରୀ ବ୍ରତ ଦିବସ ଭାବେ ଓଡ଼ିଶାର ପୁରପଲ୍ଲୀ ରେ ସମସ୍ତ ନାରୀ ଜାତି ମାନେ ପାଳନ କରିଆସୁଛନ୍ତି